ମୁଁ ଗୋଟେ ଜ୍ୟାକେଟ୍ କିଣିଥିଲି ଭଞ୍ଜନ୍ ଜ୍ୟାକେଟ୍ ସପ୍ରୁ ଜ୍ୟାକେଟ୍ଟା ଏତେ ସୁନ୍ଦର ବ୍ଲାକ୍ କଲର୍ ଆଉ ତା'ର ରେଟ୍ ନେଇଥିଲା ପାଞ୍ଚ ହଜାର ହେଲେ ସେ ଦୋକାନ ତା'ର ଏମିତି କହିଥିଲା ଯେ ଜ୍ୟାକେଟ୍ର କଲର୍ ଯିବ ନାହିଁ କିଛି ଯିବ ନାହିଁ ମୁଁ ଆସିକରି ଗୋଟେ ମାସ୍ ପିନ୍ଧିଲି ଜ୍ୟାକେଟ୍ର କଲର୍ ମିଶାାଯାଏ ନାହିଁ କିଛି ନାହିଁ ସାଙ୍ଗମାନେ ଦେଖିକରି କହୁଛି ମୁଁ ସେଟା ନେବି ହେଲେ ମୁଁ କହିଲି ସେ ଭଞ୍ଜନ ଜ୍ୟାକେଟ୍ ସପ୍ରେ ଯା ସେଇଟିି ଗୋଟେ ଜ୍ୟାକେଟ୍ ଅଛି ସେ କଲର୍ ହେଉଛି ହ୍ୱାଇଟ୍ କଲର୍ ଅଛି ଗୋଟେ ସେଟା ଧରିଆ ବୋଲି କହିଥିଲି ହେଲେ ଜ୍ୟାକେଟ୍ର କଥା ଆଉ କ'ଣ କହିବି ଏତେ ସୁନ୍ଦର ଯେ ସାଙ୍ଗମାନେ ଦେଖିିକରି ବେଶୀ ପ୍ରଶଂସା କରୁଛନ୍ତି